ଆମ ଏ ଅଞ୍ଚଳରେ ପ୍ରାଣୀ ଚିକିତ୍ସକ କେନ୍ଦ୍ର ଅଛି ସତ କିନ୍ତୁ ଚିକିତ୍ସକ ବା ଏଠେ କେହି ରହୁନାହାନ୍ତି ତାଙ୍କ ନିଜ ଗାଁ'ରେ ରହୁଛନ୍ତି ତେଣୁ ଆମେ ସୁବିଧାରେ ଡ଼ାକ୍ତରଙ୍କ ଗୋରୁ ଗାଈଙ୍କର ଚିକିତ୍ସା ଠିକ୍ ଟାଇମ୍ରେ କରିପାରୁ ନାହୁଁ କାରଣ ସେମାନେ ଏଠି ପାଖରେ ରହୁନାହାନ୍ତି ମୋବାଇଲ୍ ଦ୍ୱାରା ଡ଼କେଇଲେ ଯାଇକି ଆସୁଛନ୍ତି ତେଣୁ ସେମାନେ ଆସନ୍ତି ଆ ତାଙ୍କୁ ଯୋଉ ପଚାରୁ ଯେ ଏ ଗୋରୁ କେମିତି ସ୍ଵାସ୍ଥ୍ୟ ସୁସ୍ଥ ରହିବେ ସେ କହନ୍ତି ତ ଘାସ ଦିଅ ନହଲେ ଚୂନି ଚୋକଡ଼ ଦିଅ ନ ନଡ଼ା ଦିଅ ଏହି ଭଳିଆ ଖାଦ୍ୟ ଦିଅ ଏହି ଖାଦ୍ୟ ଦେଲେ ସେମାନେ ସୁସ୍ଥ ରହିବେ ଆଉ କୌଣସି ଯଦି ରୋଗ ହୁଏ ତେଣୁ ତାଙ୍କୁ ଡ଼କାଇବା ଦ୍ଵାରା ଏ ଆମ ଇଞ୍ଜେକ୍ସନ୍ କିମ୍ବା ଟ୍ୟାବ୍ଲେଟ୍ ଦେଇକି ଇଏ କରନ୍ତି ତେଣୁ ଆମର ଗୋରୁ ସୁବିଧାରେ ମ ରହୁଛନ୍ତି ଆମ ଗୋରୁ ରେ ବର୍ତ୍ତମାନ ଛଅ ମାସ ତଳେ ଯାଞ୍ଚ୍ କରିଥିଲୁ ସେ ଯାଞ୍ଚରେ ଆମର ନ ତିନିଶହ ଟଙ୍କା ଖର୍ଚ୍ଚ ହେଇଥିଲା ତେଣୁ ସେ ଏ ତିନିଶହ ଟଙ୍କା ଇଞ୍ଜେକ୍ସନ୍ ଦେଇଥିଲୁ ଫାଟୁଆ ପାଇଁ ଜ୍ୱର ପାଇଁ ଏହି ଭଳିଆ ଇଏ କରିକି ରଖିଛୁ ଗୋରୁଙ୍କୁ ଆଉ